ଡ୍ରାଇଭର୍ ଭାଇ ଏ ବାଲେଶ୍ୱର ସହର ମୁଁ ତ ନୂଆ ଆଉ କିଛି ଜାଗା ଦେଖିନଥିଲି ଆଉ ଆପଣ ଚାରିଆଡ଼େ ଗୁଲେଇ ଆଣି ମୋତେ ମୋତେ ଠି ପହଞ୍ଚାଇ ଦେଲେ ଆଉ ଆପଣଙ୍କର ବ୍ୟବହାର ମୋତେ ବହୁତ ଭଲ ଲାଗିଲା ଏବଂ ଆପଣଙ୍କର ବ୍ୟବହାର ଆଚରଣ ବହୁତ ଭଲ ଲାଗିଲା କଥାବାର୍ତ୍ତା ବି ମୋତେ ବହୁତ ଭଲ ଲାଗିଲା ସେଥିପାଇଁ ଆପଣଙ୍କୁ ମୁଁ ଧନ୍ୟବାଦ ଜଣାଉଛି ଏବଂ ଠିକ୍ ଜାଗାରେ ପହଞ୍ଚାଇଥିବାରୁ ଶୁଭକାମନା ଜଣାଉଛି